ମୋ'ର ଯୋଗର ନାଁ ହଉଛି ଅନୁଲୋମ୍ ବିଲୋମ ମୁଁ ଏହି ଯୋଗ କରିବା ଦ୍ଵାରା ମୋତେ ବହୁତ ଫ୍ରେଶ ଲାଗେ ଆଉ ଗୋଡ ହାତ କିମ୍ବା ପେଟ ମୁଣ୍ଡ ଯାହାବି କିଛି ପୁରା ଫ୍ରୀ ଲାଗେ ଏହି ଯୋଗ କରିବା ଦ୍ବାରା ଏ ଯୋଗ କରିବାଦ୍ବାରା ନିଜକୁ ବହୁତ କିଛି ଫ୍ରୀ ଲାଗେ ଯୋଗ କରିବା ଦ୍ଵାରା ଆମକୁ କିଛିଟା ଉପଚାର ହୁଏ କିମ୍ବା କୌଣସି ଯୋଗ କରିବା ଦ୍ବାରା ଆମକୁ ମୋଟା ପଣରୁ ବି ଦୂର ହୋଇଥାଏ କି କୌଣସି ଗୋଡ ହାତ ଅଧିକ ଫୁଲିଯିବା ଦ୍ବାରା ଯୋଗ କରିବା ଦ୍ବାରା ଆମକୁ ସେଇ ସେଇଗୁଡାକ ସେଇ ଉପ ଏଇ ଉପଚାର କରିବା ଦ୍ବାରା ଆମକୁ ବହୁତ ଭଲ ଲାଗିଥାଏ ବା ବହୁତ ଫ୍ରୀ ଲାଗିଥାଏ